ହଁ କହିବାକୁ ଗଲେ ଓଡ଼ିଆ ଧର୍ମରେ ଅନେକ ପ୍ରକାରର ପର୍ବପର୍ବାଣୀ ରହିଅଛି କହିବାକୁ ଗଲେ ଏଠାରେ ଆମର କୁହାଯାଏ କି ବାର ମାସରେ ତେର ପର୍ବ କହିବାକୁ ବର୍ଷକ ସାରା ଅନେକ ପ୍ରକାରର ପର୍ବପର୍ବାଣୀ ଥାଏ ଯଥା କି ଗଣେଶ ପୂଜା ସରସ୍ଵତୀ ପୂଜା ପ୍ରଥମାଷ୍ଟମୀ ଆଉ ରାକ୍ଷୀ ପୂର୍ଣ୍ଣିମା ଅନେକ ପ୍ରକାରର ପର୍ବପର୍ବାଣୀ ଆମେ ପାଳନ କରିଥାଉ ଆମର ଓଡ଼ିଆ ଧର୍ମରେ ପର୍ବପର୍ବାଣୀ ହେଲେ ଛୁଆ ମାନଙ୍କର ଇଚ୍ଛା ହୋଇଥାଏ କି ନୂଆ ନୂଆ ପୋଷାକ ପିନ୍ଧିବା ପାଇଁ ଏବଂ ନୂଆ ନୂଆ ଭଲ ଭଲ ପିଠା ପଣା ଖାଇବା ପାଇଁ ଯେପରିକି ମାଣବସାରେ ମଣ୍ଡା ପିଠା ହୋଇଥାଏ ପ୍ରଥମାଷ୍ଟମୀରେ ଏଣ୍ଡୁରି ପିଠା ହୋଇଥାଏ ଗଣେଶ ପୂଜାରେ ସ୍ପେଶାଲ ଲଡୁ ହୋଇଥାଏ ଏବଂ ରଜରେ ପୋଡ଼ ପିଠା ପାନ ଏମିତି ଅନେକ ପ୍ରକାର ନୂଆ ନୂଆ ଜିନିଷ ତିଆରି କରାଯାଇଥାଏ ରଜରେ ଝିଅମାନେ କଦଳୀ ପଟୁଆରେ ଚପଲ ପିନ୍ଧନ୍ତି ଏବଂ କୁହନ୍ତି କି ରଜରେ ଝିଅମାନେ କୌଣସି କାମ କରି ନ ଥାନ୍ତି କାରଣ ରଜରେ ପ୍ରକୃତି ମାତାକୁ ପୂଜା କରାଯାଇଥାଏ ବୋଲି ସେଥିଲାଗି ରଜରେ ଝିଅ ମାନେ କୌଣସି ଘରର କାମ କରି ନ ଥାନ୍ତି ସେମାନେ ନୂଆ ପୋଷାକ ପିନ୍ଧି ଖାଲି ମଉଜ କରିଥାନ୍ତି ପ୍ରଥମାଷ୍ଟମୀରେ ସେ ସେହିପରି ପ୍ରଥମାଷ୍ଟମୀରେ ବଡ଼ ଛୁଆ ମାନଙ୍କୁ ପୂଜା କରାଯାଇଥାଏ ସେମାନେ ନୂଆ ପୋଷାକ ପିନ୍ଧି ପୂଜାରେ ବସିଥାନ୍ତି ଏବଂ ତାଙ୍କୁ ଘରର ଯିଏ ବଡ଼ ସଦସ୍ୟ ଥିବ ସିଏ ତାଙ୍କୁ ପୂଜା କରିଥାଏ ଏବଂ ନୂଆ ପୋଷାକ ପିନ୍ଧି ଏଣ୍ଡୁରି ପିଠା ସେବନ କରିଥାନ୍ତି ଗଣେଶ ପୂଜାରେ ହେଉ କିମ୍ବା ସରସ୍ଵତୀ ପୂଜାରେ ହେଉ ଅଧିକ ଖୁସି ହୋଇଥାନ୍ତି କାରଣ ତାଙ୍କ ନୂଆ ଡ୍ରେସ୍ ପିନ୍ଧିବା ସହିତ ଅନେକ ପ୍ରକାରର ଖାଦ୍ୟ ଖାଇଥାନ୍ତି ଗଣେଶ ପୂଜା ଏବଂ ସରସ୍ଵତୀ ପୂଜା ଘରେ ହେବା ସହିତ ବିଦ୍ୟାଳୟ ମାନଙ୍କରେ ବି ମଧ୍ୟ ହୋଇଥାଏ ସେଠାରେ ଛୁଆ ମାନେ ନୂଆ ନୂଆ ପୋଷାକ ପିନ୍ଧି ବିଦ୍ୟାଳୟକୁ ଯାଇଥାନ୍ତି ଏବଂ ସେଠାରେ ଗଣେଶ ଭଗବାନ କି ଏବଂ ସରସ୍ଵତୀ ମାଆଙ୍କୁ ପୂଜାରେ ପୂଜା କରି ପ୍ରସାଦ ସେବନ କରି ଘରକୁ ଆସନ୍ତି ସେ ପ୍ରାସାଦରେ ଲଡ଼ୁ ହୋଇଥାଏ ପିଠାପଣା ହୋଇଥାଏ ପୁରୀ ତରକାରୀ ଏମିତି ଅନେକ ପ୍ରକାରର ଖାଦ୍ୟ ହୋଇଥାଏ ଯାହାକି ଛୁଆ ମାନଙ୍କୁ ଅଧିକ ଆକର୍ଷିତ କରିଥାଏ ଆମ ଓଡ଼ିଆ ପର୍ବରେ କିମ୍ବା ଓଡ଼ିଶାରେ ଅନେକ ପ୍ରକାରର ପର୍ବପର୍ବାଣୀ ପାଳନ କରାଯାଇଥାଏ ଯାହାକି ଏମିତି ଅନ୍ୟ କୌଣସି ଜାଗାରେ ପାଳନ କରାଯାଇ ନ ଥାଏ ଏହି ଧାର୍ମିକ ପର୍ବ ଗୁଡ଼ିକରେ ଆମର ପିଲାମାନେ ଅନେକ ଖୁସି ହୋଇଥାନ୍ତି ଖୁସି ହେବା ସହିତ ସେମାନଙ୍କୁ ଅନେକ ପ୍ରକାରର ପିଠାପଣା ମଧ୍ୟ ଖାଇବାକୁ ମିଳିଥାଏ ଯେମିତିକି କ୍ଷୀରି ମୁଆଁ ଅରୁଆ ଭାତ ହବିଷ ଡାଲମା ଗଣେଶ ପୂଜାରେ ଲଡ଼ୁ ଏଣ୍ଡୁରି ପିଠା ପୋଡ଼ ପିଠା ଆଉ ମଣ୍ଡା ପିଠା ଏମିତି ଅନେକ ପ୍ରକାରର ପିଠା ସେମାନେ ଖାଇବାକୁ ପାଇଥାନ୍ତି ଯାହାକୁ ଖାଇ ସେମାନେ ଅଧିକ ଖୁସି ହୋଇଥାନ୍ତି ଏବଂ ସେମାନେ ମନ ଖୁସିରେ ବାହାରେ ବୁଲାବୁଲି କରିଥାନ୍ତି ଏବଂ ଆନନ୍ଦିତ ହୋଇଥାନ୍ତି